ଆଜିକାଲି ଆଧୁନିକ ଯୁଗରେ କିପରି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କୁ କଳା ଓ ହସ୍ତଶିଳ୍ପ ଛୋଟ ଛୁଆମାନେ ଶିଖି ପାରିବେ ତାହା ଶିକ୍ଷା ଦିଆଯାଉଛି କଳା ଆଉ ହସ୍ତଶିଳ୍ପ ଗୁଡ଼ିକୁ କେମିତି ଆଧୁନିକ ଯୁଗରେ ଛୋଟ ପିଲାମାନେ ଉପାୟରେ ବିଭିନ୍ନ ଉପାୟରେ ଲୋକମାନଙ୍କ ଜରିଆରେ ପହଞ୍ଚାଇବେ ତାହା ମଧ୍ୟ ଶିକ୍ଷା ଦିଆଯାଉଛି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କୋ ଏହି ଶିକ୍ଷା ଦେବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି ସେମାନେ ଏହି କଳା ଓ ହସ୍ତଶିଳ୍ପକୁ ବିଭିନ୍ନ କାମରେ ଏବଂ ଘରର ସାଜସଜ୍ଜ୍ୟରେ ବି ମଧ୍ୟ ଯୋଗାଇ ପାରିବେ ଏହିପରି ଏକ ହସ୍ତଶିଳ୍ପ ଓ କଳାକୁ ବ୍ୟବହାର କରାଯାଉଅଛି ଯଥା ମୁଁ ଛୋଟ ବେଳେ କଣ୍ଢେଇ ତିଆରି କରି ଓ ବର୍ଷାରେ କାଗଜ ଡଙ୍ଗା ତିଆରି କରି ରାସ୍ତାରେ ଭସାଇ ଆସୁଅଛି